ମୁଁ ଆମ ଗାଁରେ ଗୋଟେ ଫାଙ୍କସନ୍ ହେଉଥିଲା ସେଠି ଜଣେ ମୋତେ ଚ୍ୟାଲେଞ୍ଜ କଲେ ସେ ମଟନ୍ କରିଥିଲେ ମୁଁ ଦେଶୀ ଚିକେନ୍ କରିଥିଲି ସେ ମଟନ୍ କରିଥିଲେ ମୁଁ ଦେଶୀ ଚିକେନ୍ କରିଥିଲି ଯେ ମୁଁ ସମସ୍ତେ ଅନେଇକି ବସିଥିଲେ ଯେ ମୁଁ କ'ଣ କରିବି କି ସିଏ କ'ଣ କରିବେ ସେମିତି ଏକା ଭାବୁଥିଲେ ସମସ୍ତେ ହେଲେ ଖାଇବା ପରେ ସମସ୍ତେ କହିଲେ ଯେ ମୋର ମୁଁ ମୁଁ ଭଲ ରୋଷେଇ କରୁଥିଲି ସମସ୍ତେ କହୁଥିଲେ ଆଉ ମୁଁ ବି ଜାଣିଥିଲି ଯେ ମନ ସ୍ଥିର କରିକି ଯଦି ଆମେ କିଛି କାମ କରିବା ତାହିଁରେ ଆମେ ସଫଳତା ହେବ